ହେଲୋ କିଏ କହୁଛନ୍ତି ଆଚ୍ଛା ଆଚ୍ଛା ହଁ କୁହନ୍ତୁ ଆଚ୍ଛା କୁହନ୍ତୁ କୁହନ୍ତୁ ଆଚ୍ଛା ଯତିନ୍ ବାବୁଙ୍କ ସେଠି ଯୋଉ ଭଙ୍ଗା ଭଙ୍ଗା ଚେୟାର୍ଗୁଡ଼ାକ ଅଛି ସେଇ ସବୁ କେତେଟା ଚେୟାର୍ ଭାଙ୍ଗିଛି କେତେଟା ଚେୟାର୍ ଭାଙ୍ଗିଛି କେତେଟା ଟେବୁଲ୍ ଭଙ୍ଗାଭଙ୍ଗି ସବୁ ଅଛି ଗୋଟିଏ ସୁରେଶ ବାବୁ ନୋଟ୍ କରିକି ରଖ ବୁଝିଲ ଆଉ ପିଲାମାନେ ସେ ଯୋଉ ବାଥରୁମ୍ରେ ଦେଖିବ ସେ ଝରକା ଫରକା ସବୁ ଯୋଉ ଯାହା କିଛି ସବୁ ଭାଙ୍ଗିଛି ସେଟା ସବୁ ଗୋଟେ ପେପର୍ରେ ନୋଟ୍ କରି ରଖ କାଲିକି ସେ କଣ୍ଟ୍ରାକ୍ଟର୍ ପାଖକୁ ଯାଇଥିବି ଯାଇ ଯାଇ ତ କଥାବାର୍ତ୍ତା ହୋଇକି ଆସିବି କ'ଣ କରିବ କ'ଣ ନାହିଁ ଆଉ ଦେଖିବା ହେଡ୍ ହେଡ୍ସାର୍ଙ୍କୁ କଥାବାର୍ତ୍ତା ହୋଇକି ଆଉ କଥାବାର୍ତ୍ତା ହୋଇକିରି କିଛି ତା ପାଇଁ କିଛି ଗୋଟେ ନିଷ୍ପତ୍ତି କରିବା

ହଁ ଆସ ଆସିଛ ତ ବାଥରୁମ୍ରେ ବି ତ ସେ ପାଇପ୍ଗୁଡ଼ା ବି ତ ଖରାପ ହୋଇଯାଇଛି ବୋଧେ

ଆଜ୍ଞା ହଉ ସେଇଟା ସବୁ ଲେଖିକି ରଖିଥିବେ ସବୁ ଲେଖିକି ନେଇ କିନା ସାର୍ଙ୍କ ସାଙ୍ଗେ କଥାବାର୍ତ୍ତା ଟିକେ ହେବା ଆଉ ପିଲାମାନଙ୍କର ସବୁ ଟେବୁଲ୍ ଚେୟାର୍ ବିଷୟରେ ସେଗୁଡ଼ା ଯୋଉ ଅଛି ସେଗୁଡ଼ା ବି ସାର୍ଙ୍କ ସାଙ୍ଗରେ କଥାବାର୍ତ୍ତା ହେବା ପିଲାମାନେ ବସିବା ପାଇଁକି ବହୁତ ହଇରାଣ ହେଉଛନ୍ତି ମୁଁ ବି ଦେଖିଛି

ହଁ ସେଟା ବି ସଫା ସୁତରା କରିକି ଟିକେ ଦରି ଫରି ପକେଇ ପିଲାମାନଙ୍କୁ ଏବେ ବସେଇ ଥା ବୁଝିଲ ଆଉ ତାପରେ କଥାବାର୍ତ୍ତା ହେବା ସାର୍ଙ୍କୁ କଥାବାର୍ତ୍ତା ହେବା ଯାଇକି ସେଠି କଣ୍ଟ୍ରାକ୍ଟର୍ ଫଣ୍ଟ୍ରାକ୍ଟର୍ ସାଙ୍ଗରେ କଥାବାର୍ତ୍ତା ହେବା ସେ କ'ଣ କରିବ ଯାଇକି ବୁଝିବା ଆଉ ଆଉ ସବୁ ସୁଖୋଉ ଭାଙ୍ଗି ଯାଇଛି ପରା ହଁ ଏଇ ବିଷୟରେ କାହାକୁ ପ୍ୟାରେଣ୍ଟସ୍ମାନେ ଯେମିତି ନ ଜାଣିବେ ଆମ ଆମ ଭିତରେ ସ୍କୁଲ୍ ଭିତରେ ଯେମିତି ସରାଉଣ୍ଡ ଭିତରେ ରହିବ ସେ ବିଷୟରେ ଆମେ କଥାବାର୍ତ୍ତା ହେବା ଯାଇକି ହେଡମାଷ୍ଟ୍ର ସାର୍ଙ୍କୁ କହିବା ତମେ ମୁଁ ଗଲାବେଳେ ତୁମେ ସାଙ୍ଗରେ ଯିବ ତ ଯୋଉଟା ଯୋଉଟା ସବୁ ହୋଇଛି ହୋଇଛି ସବୁ ଗୋଟେ ଲିଷ୍ଟ କର ପୁରା ହେଡସାର୍ଙ୍କୁ କହିବା ହେଡସାର୍ଙ୍କୁ କହିଲା ପରେ ଯାଇକିନା ଅଫିସ୍ରେ ଜଣେଇବା

ହଉ